ହ୍ୟାଲୋ ମୁଁ ରିଙ୍କିପାଇ କହୁଥିଲି ମୁଁ ଗୋଟେ କ୍ୟାବ୍ ବୁକ୍ କରିବା ପାଇଁ ଚାହୁଁଥିଲି କ୍ୟାବ୍ ଖାଲି ଅଛି ନା ବୁକିଂ ହେଇଯାଇଛି ଆମେ ସମସ୍ତେ ସାଙ୍ଗମାନେ ବୁଲିବା ପାଇଁ ଜୀବିତ ବିଭିନ୍ନ ଜାଗାରେ ବୁଲିକି ଯିବି ଯେମିତି ଧର ପାର୍କରେ ତା'ପରେ ଖାଇବା ପିଇବା ବହୁତ ଜାଗାରେ ଯିବି ତମର ତମେ ନେଇଯିବା ପାଇଁ ମାନେ ତମର କ୍ୟାବ୍ ଖାଲି ଅଛି ତମେ ପାରିବ ନେଇଯିବା ପାଇଁ ଆମେ ସମସ୍ତେ ବହୁତ ଆଶା କରିଅଛୁ ତ ତମେ ଯଦି ନେଇଯିବ ଆମେ ସମସ୍ତେ ବହୁତ ଖୁସି ହେବି